ମୁଁ ପାଣିରେ ପହଁରିବାକୁ ବହୁତ ଭଲ ପାଏ

ପାଣିରେ ପହଁରିବା ଦ୍ୱାରା ନିଜର ଦେହ ସ୍ୱାସ୍ଥ୍ୟ ରହେ ଏବଂ ନିଶ୍ଵାସ ପ୍ରଶ୍ଵାସ ମଧ୍ୟ ଭଲ ହୋଇଥାଏ ମୁଁ ପ୍ରାୟତଃ ଦୁଇଶହ ମିଟର ପହଁରିଥାଏ ପ୍ରତ୍ୟେକ ଦିନ ଗାଧୋଇ ଗାଧୋଇବାକୁ ଗଲା ସମୟରେ ମୁଁ ପାଣିରେ ଅଧିକାଂଶ ପହଁରିବାକୁ ଭଲ ପାଉଥାଏ ପହଁରିବା ଦ୍ୱାରା ନିଜର ସ୍ୱାସ୍ଥ୍ୟ ଭଲ ରହେ ଏବଂ ନିଜର ଶରୀରର ଛିଦ୍ରକଣା ମଧ୍ୟ ଭଲ ହୋଇଥାଏ ଫଳରେ ସ୍ୱାସ୍ଥ୍ୟ ଭଲ ହୁଏ ଭଲ ରହିଥାଏ ବିଭିନ୍ନ ସମୟରେ ମୁଁ ଭାବେ ପହଁରିବା ପହଁରିବା ଦ୍ୱାରା ମୋର କିଛି ମୂଲ୍ୟ ନାହିଁ ବୋଲି ନିଜକୁ ନିଜେ ଭାବୁଥାଏ ଏବଂ ବି ଲାଗିଥାଏ ହେଲେ ବି ତଥାପି ବିି

ସବୁକଥାକୁ ପଛରେ ପକାଇ ପାଣିରେ ପହଁରିବାକୁ ଆନନ୍ଦ ମନେ କରିଥାଏ

ମୁଁ ମୋ ସାଙ୍ଗସାଥିୀଙ୍କ ଠାରୁ ମୁଁ ପହଁରିବା ପାଇଁ ଉର୍ଦ୍ଧରେ ରହିଥାଏ ସମସ୍ତେ ମୋତେ ଆଗକୁ ଛାଡ଼ିଗଲୁ ଆଗକୁ ଛାଡ଼ିଗଲୁ ବୋଲି ମୋର ସାଙ୍ଗସାଥି ମାନେ ମଧ୍ୟ କହିଥାନ୍ତି ଏବଂ ସମସ୍ତଙ୍କ ଠାରୁ ମୁଁ ପ୍ରଥମ ସ୍ଥାନରେ ପହଁରିବା ଦ୍ୱାରା ବି ପ୍ରଥମ ସ୍ଥାନ ଗ୍ରହଣ କରି ନେଇଥାଏ